ହ୍ୟାଲୋ ହ୍ୟାଲୋ ମଙ୍ଗ ଗଙ୍ଗାରାମପୁରର ଆରେ ମୋର ତ ଟ୍ରାଭେଲ୍ ଅଛି ଆଚ୍ଛା ମୁଁ ଯିବି ଗୁଜୁରାଟ ପୁରୀରୁ ଅହମଦବାଦ ଏକ୍ସପ୍ରେସ୍ ଧରିବି ଆଉ ରାତିରେ ଗାଡ଼ି ଅଛି ଆଉ ତୁ ମୋତେ ନେଇକିନି ପୁରୀରେ ଛାଡ଼ିପାରିବୁ ଏମିତି ନିଶା ଫିସା ନ ଖାଉ କାହିଁକିନା ରାତି କାମ ଏତେ ରାତିରେ ଯିବା ଧୀରସ୍ଥିର ହେଇଯିବା ରାତି ତିନିଟା ବେଳେ ଅଛି ଗାଡ଼ି ଆଉ ତୁ ମୋତେ ଛାଡ଼ିବୁ କେତେ ପଇସା ନେବୁ ଆଉ କ'ଣ କହନି ଟିକେ ମୋତେ ତା'ପରେ ଯେମିତି ବ୍ୟତିବ୍ୟସ୍ତ ହେଇ ଗାଡ଼ି ନ ଚଲାଉ ରାତି କଥା ଆଜିକାଲି ଯେଉଁ ଗାଡ଼ି ଘୋଡ଼ାର ସମସ୍ୟା ରୋଡ଼ରେ ହେଉଛି ଆମେ ଧୀରସ୍ଥିର ହେଇଯିବା ଆଉ ମୁଁ ମୋର ଦୁଇଟା ପରେ ଅଛି ଟ୍ରେନ୍ ମୁଁ ଯିବି ଗୁଜୁରାଟ ଆଉ ତୁ ମୋତେ ଛାଡ଼ି ପାରିବୁ ତ ମୋତେ ନା ସ୍ଥିର କଥା କହ କାହିଁକିନା ତୋ ନିର୍ଭରରେ ମୁଁ ରହିବି ଅଲଗା ଗାଡ଼ି ନେ ଛାଡ଼ିବି ମୁଁ କହୁଛି ସାଞ୍ଜରିଆ ବାରିକା ସାହିରୁ ବିଜୟ ହଉ ହଉ ତା'ହେଲେ ତୁ କେତେବେଳକୁ ଆସି ମୋ ପାଖରେ ଦେଖା କରିବୁ ହଉ ଅଧଘଣ୍ଟା ଘଣ୍ଟାକ ଭିତରେ ମତେ ସେଠି ଦେଖା କର କଥାବାର୍ତ୍ତା ଫାଇନାଲ୍ କରିଲେ ଆମେ ରାତିକି ବାହାର ଯିବା ଆଉ ଏଇଠୁ ଆମେ ନଅଟା ପରେ ପଳାଇବା କାହିଁକିନା ମୋର ଦୁଇଟା ପରେ ଅଛି ଗାଡ଼ି ଆମେ ଏଇଠୁ ନଅଟା ପରେ ବାହାରି ଗଲେ ତୁ ମୋତେ ପୁରୀରେ ଛାଡ଼ି ତା'ପରେ ତୁ ତୁ ଯେତେବେଳେ ଆସୁଥା ସକାଳୁ ପଳାଇ ଆସିବୁ ଆଉ କ'ଣ ଏଇ ତ ସ୍ଥିର ଠିକ୍ ଅଛି